ଦଶ ରୁ ଦଶ ଲକ୍ଷ ଭିତରେ ସଂଖ୍ୟା ହେଲା ପାଞ୍ଚଶହ ଅନେଶ୍ୱତ ସାତ ଶହ ଏକୋଇଶ ଆଠ ଶହ ତେପନ ନଅ ଶହ ପଞ୍ଚତିରିଶି ହଜାରେ ଦଶ